ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ହଜାରେ ଚବିଶ ଦୁଇ ହଜାର ତେଇଶ ଦଶ ହଜାର ପାଞ୍ଚଶହ ତିନି ହଜାର ତେୟାଳିଶ ସାତଶହ ଅଣତିରିଶ